ଆମେ ଟ୍ୟାପ୍ ପାଣି ପାଉଛୁ ଟ୍ୟାପ୍ ପାଣି ପରିଷ୍କାର ଅଛି ଯଦି ଆମେ ଟାଙ୍କି ସଫା କରିବା ପନ୍ଦର ଦିନରେ କି ମାସକରେ ଥରେ ସଫା କରିବା ତା'ହେଲେ ଆମର ଟା ଟାଙ୍କି ଟ୍ୟାପରେ ଭଲ ସଫା ପାଣି ଆସିବ ଯଦି ଆମେ ଟ୍ୟାପ୍ ପାଣି ପାଉନୁ ତା'ହେଲେ ଘରେ ଟପ୍ କିମ୍ବା ବାଲ୍ଟିରେ ପାଣି ଭରି କରିକି ରଖିବା ଭିନ୍ନ ଏହିପରି ହେବ ଯଦି ଟାଙ୍କିରେ ଆମେ ପାଣି ରଖୁଛେ ଦୁଇ ତିନିଦିନ ଧରି ସେଇଟା ଭରି ହେଇକି ରହୁଛି ଯଦି ଆମେ ଘରେ ଟ୍ୟା ଟପ୍ କିମ୍ବା ବାଲ୍ଟିରେ ରଖିବା ତା'ହେଲେ ପ୍ରତିଦିନ ଆମକୁ ସେଥିରେ ଭରିକରି ରଖିବା ପାଇଁ ପଡ଼ିବ ଏଥିରେ କିଛି ଭିନ୍ନ ନୁହେଁ